ଖାଦ୍ୟ ସମ୍ବନ୍ଧୀୟ ପରମ୍ପରାରେ ଅନ୍ଧବିଶ୍ଵାସ ତ ଅନେକ ଗୁଡ଼ିଏ ଅଛି ଖାଇଲା ସମୟରେ ଯଦି କୌଣସି ଭାତ ପଡ଼ିଯାଏ ତେଣୁ ମାଁ କୁହନ୍ତି ଅଭାବ ଗୁଡ଼େଇ ଆସିବ ଆଉ ଲଙ୍କାକୁ ଲଙ୍କା ଖାଇଲାବେଳେ ଲଙ୍କା ଯଦି ମାଗିବେ ମାଁ ଯଦି ହାତକୁ କିଏ ଯଦି ହାତକୁ ଦେଇଦେଲା କୁହନ୍ତି ଝଗଡ଼ା ଲାଗିବ ସମ୍ପର୍କ ଭାଙ୍ଗିଯିବ ଆଉ ଲୁଣ ଯଦି ଚାରିଆଡ଼େ ଲୁଣ ଏମିତି ଅଯଥାଟାରେ ଲୁଣ ଇଏ ହେଇଗଲେ ବିଞ୍ଚିଗଲେ ଧାର କରଜ ଗୁଡ଼େଇବ ବୋଲି କୁହନ୍ତି ଆଉ ପିମ୍ପୁଡ଼ି ପିମ୍ପୁଡ଼ି ବି ଯଦି ଏମିତି ଧାର ଲାଗିଗଲେ କୌଣସି ଜାଗାରେ ଧାର ଉଧାର ଗୁଡ଼େଇବ ବୁଲି କୁହନ୍ତି ଅବଶ୍ୟ ଏଇଟା ଖାଇବାରେ ଯାଉନି ଖାଦ୍ୟ ସମ୍ବନ୍ଧରେ ଯାଉନି ପିମ୍ପୁଡ଼ିର କିନ୍ତୁ ଧାର୍ ଗୁଡ଼େଇବ ବୁଲି ଏଇଟାବି ଗୋଟେ ଅନ୍ଧବିଶ୍ୱାସ ଅଛି ଆଉ ଖାଇବା ସମୟରେ ଯଦି ରୋଷେଇ କରୁଥିବା ସମୟରେ ଯଦି କୌଣସି ଜିନିଷ ଆମେ ପାଟିରେ ଖାଇବା ଇଏରେ ପକ ମାନେ ନିଜେ ଖାଇଦେଉ ଅଇଁଠା କରିଦେଉ ତାହେଲେ କୁହନ୍ତି ଅଣ୍ଟିବନି ବୋଲି ଏମିତି ବହୁତ ଗୁଡ଼ିଏ ଅନ୍ଧବିଶ୍ଵାସ ଆମେ ଇଏରେ ଚାଲୁଥିଲା ଏବେ ମଧ୍ୟ ଚାଲୁ ଆସୁଛି ଚାଲି ଆସୁଛି